ଆମର ପର୍ଯ୍ୟଟନୀ ସ୍ଥଳୀ ହେଉଛି କଟକ କଟକରେ ଗଡ଼ଚଣ୍ଡୀ ଚଣ୍ଡୀ ମନ୍ଦିର ଧବଳେଶ୍ୱର କିଲା ପଡ଼ିଆ ବାରବାଟୀ ଷ୍ଟାଡ଼ିୟମ ଧବଳେଶ୍ୱର ଏତକ ସବୁ ହେଉଛି ପର୍ଯ୍ୟଟନସ୍ଥଳୀ ଆଉ ଧଉଳି ଖଣ୍ଡଗିରି ଉଦୟଗିରି ପୁରୀ କପିଳାଶ ଏହିସବୁ ଜିନିଷ ହେଉଛି ଆମର ପର୍ଯ୍ୟଟନସ୍ଥଳୀ ଆଉ ଆକର୍ଷଣୀୟ ଆକର୍ଷଣୀୟ ଯେମିତି ଆଉ ସମ୍ପ୍ରଦାୟ ଆପଣଙ୍କ ସମ୍ପ୍ରଦାୟର ପର୍ଯ୍ୟଟନ ବୃଦ୍ଧି କରିବା ପାଇଁ ପ୍ରୋତ୍ସାହିତ କରାଯାଇପାରିବ ଏହିସବୁ ସ୍ଥଳୀ ଗୁଡ଼ାକରେ